ଫ୍ଲିପକାର୍ଟରେ ଅଫର୍ ଥିବା ସମୟରେ ମୁଁ ଗୋଟିଏ ମୋବାଇଲ୍ କିଣିଥିଲି ମୋବାଇଲ୍ଟି ମାସେ ଚଲେଇବା ପରେ ହ୍ୟାଙ୍ଗ ହୋଇଥିଲା ସେଥିରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ମୁଁ ହୋଇଥିଲି ମୋବାଇଲ୍ଟି ସେତେ ଚାଲୁ ନଥିଲା ଫ୍ଲିପକାର୍ଟରୁ ଅନଲାଇନ୍ରେ ଏମିତି ଫ୍ରଡ଼୍ ଆସିବ ବୋଲି ମୁଁ କେବେ ଭାବିନଥିଲି ଏହା କଷ୍ଟମର୍ ପାଇଁ ବହୁତ ଦୁଃଖ ଶେଷରେ ପଇସା ମୋର ସବୁ ବର୍ବାଦ ହେଲା ମୁଁ ଫ୍ଲିପକାର୍ଟକୁ ଭଲ ରେଟିଙ୍ଗ ବି ଦେଲି ନାହିଁ କମ୍ପାନୀବାଲାଙ୍କୁ ମୋର ଅନୁରୋଧ କି ଭଲ ଭଲ ମୋବାଇଲ୍ ଛାଡ଼ିବେ ଏମିତି କଷ୍ଟମର୍କୁ ହଇରାଣ କରିବେ ନାହିଁ ମୋବାଇଲ୍ ବହୁତ ଲୋକ ବ୍ୟବହାର କରୁଛନ୍ତି